ଆମେ ରେଷ୍ଟୁରାଣ୍ଟରେ ଯଦି ଗୋଟେ ସିଟ୍ ବୁକିଙ୍ଗ କରିଥିବୁ କି ଡିିନର୍ ପାଇଁ କି ଲଞ୍ଚ ପାଇଁ କାହିଁରେ ହେଲେ ଯଦି ଆମେ ସେଠି ଯାଞ୍ଚ କରିବାର ଅଛି ତ ଆମେ ଫାର୍ଷ୍ଟ ସେଠି ସ୍ଵିଗି କି କେତେ ପ୍ରକାରର ଆପ୍ ଜାକ ଅଛି ସ୍ଵିଗି ଅଛି ଡମିନୋଜ୍ ଅଛି ସବୁ ପ୍ରକାରର ସେଇଠି ଯାଇକିନା ଆମେ ଦେଖିପାରିବୁ କାହାର କେତେ ଷ୍ଟାର୍ ମିଳୁଛି ଫାଇଭ୍ ଷ୍ଟାର୍ କି ଷ୍ଟାର୍ କି ଟୁ ଷ୍ଟାର୍ ଯଦି ଆମେ ସେଠି ଦେଖିବୁ ଥ୍ରୀ ଆଣ୍ଡ ହାଫ୍ ଷ୍ଟାର୍ରୁ କମ୍ ଥିବ ବୋଇଲେ ସେଠି ଆମେ ବୁକ୍ କରିବାଟା ଫାଲତୁ କାହିଁକିନା ଆମେ ସେଠୁ ଯଦି ବି ବୁକ୍ କଲୁ କି ଆମେ ସେଠୁ କ'ଣ ହେଲେ ଫୁଡ଼୍ ଅର୍ଡ଼ର୍ କଲୁ ବଲେ ସେଠିର ଖାଇବାଟା

ଯେଉଁଠି ଆମେ ଫାଇଭ୍ ଷ୍ଟାର୍ କି ଫୋର୍ ଷ୍ଟାର୍ ଦେଖିଥାଉ ସେଠି ଆମେ ଅର୍ଡ଼ର୍ କଲେ କ'ଣ ହେଲେ ଗୋଟେ ଭଲ ସେଠିର ପ୍ରାଇଭେସି ବୋଲି ଗୋଟେ ଜିନିଷ ଥାଏ ସେଠିର ଟେବଲ୍ ଆଉ ଭଲ ଥାଏ ସେଠିର ମ୍ୟାନେଜର୍ ଭଲ ଥାଏ ଫୁଡ଼୍ ଭଲ ଥାଏ ଆଉ ସେଇଟା ବିହେଭିିୟର୍ ଭଲ ଥାଏ ସେମିତିରେ ଆମକୁ ସେହିସବୁ ଭଲ ଲାଗେ କିମ୍ବା ଆମକୁ ଢାବା କି କେଉଁଠି ଯାଇକିନା ତ ଖାଇବାକୁ ଭଲ ଲାଗେନି ନା ଭଲ ରେଷ୍ଟୁରାଣ୍ଟ ଯେହେତି ବୁକ୍ କରୁ ବୋଲି ଭଲ ଆଉ ହାଇଜିନ୍ ମେଣ୍ଟେନ୍ କରୁଥିବାଟା ଦରକାର ସେମିତି ଥିଲେ ହିଁ କୋଉ ହେଲେ ଲୋକ ଗଲେ ଭଲ ଲାଗେ